ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ଜାତି ଏବଂ ଭାଷାଭାଷି ଲୋକ ବାସକରୁଛନ୍ତି ଜାତି କହିଲେ ଆମର କ'ଣ ନା ବିଭିନ୍ନ ପ୍ରକାର ଜାତି ଗୋଟିଏ ହେଲା ଖଣ୍ଡାୟତ ଜାତି ଗୋଟିଏ ବ୍ରାହ୍ମଣ ଜାତି ଗୋଟିଏ କରଣ ଜାତି ଏହି ପ୍ରକାର ସବୁ ଜାତି ଆମ ଖୋର୍ଦ୍ଧା ଜିଲ୍ଲାରେ ବାସ କରୁଛନ୍ତି ଭାଷାଭାଷି ଲୋକ ମଧ୍ୟ ବାସ କରୁଛନ୍ତି ସେମାନେ ପରସ୍ପର ମାନେ ପରସ୍ପର ସହିତ ମିଳିମିଶିକରି ଏବଂ କଥାବାର୍ତ୍ତା କରିକରି ଚଳନ୍ତି ତା'ପରେ ସେ କ'ଣ କରନ୍ତି ନାଁ ଯେଉଁ ସେଇ ଆମର ଯେଉଁ ଖୋର୍ଦ୍ଧା ଜିଲ୍ଲାର ଯେଉଁ ଭାଷାଭାଷି ଲୋକ ବା ଜାତି ଲୋକ ବାସ କରନ୍ତି ସେମାନେ ପରସ୍ପର ମିଳିମିଶିକରି ଭାଇ ଭାଇ ଭଳିଆ ଚଳନ୍ତି ତାଙ୍କ ଭାଷା ଆମେ ବୁଝିପାରୁ ଆମ ଭାଷା ସେମାନେ ବୁଝିପାରନ୍ତି ବିଭିନ୍ନ ପ୍ରକାର ଭାଷା ଅଛି ମାନେ ଓଡ଼ିଆ ଭାଷା ତେଲୁଗୁ ଭାଷା ତା'ପରେ ବଙ୍ଗାଳୀ ଭାଷା ଆଉ ସଂସ୍କୃତ ଭାଷା ଏହି ଭଳି ସବୁ ଭାଷା ରହିଛି ତା'ପରେ ତାଙ୍କ ପର୍ବପର୍ବାଣିରେ ମାନେ ସେମାନେ ତାଙ୍କ ପର୍ବପର୍ବାଣିରେ ଆମେ ଯୋଗଦଉ ଆମ ପର୍ବପର୍ବାଣିରେ ସେମାନେ ଯୋଗ ଦେବେ ଆମେ ଯେଉଁ ମିଶିକି ଚଳୁଛୁ ଯେଉଁ ଜାତିର ଲୋକମାନେ ଆଉ ସେମାନେ ଆମ କଥା ବାର୍ତ୍ତା ବୁଝିପାରନ୍ତି ଆମେ ତାଙ୍କ କଥାବାର୍ତ୍ତା ମଧ୍ୟ ବୁଝିପାରୁ ଏଇ ଭଳି ମାନେ ଆମ ଖୋର୍ଦ୍ଧା ଜିଲ୍ଲାରେ ଏହିଭଳି ଲୋକ ଆମେ ବସବାସ କରିଥାଉ